ହଁ ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ଅଠାନବେ ନଅଶହ ସତାନବେ ନଅ ହଜାର ନଅଶହ ନବେ ଅଶୀ ହଜାର ନଅଶହ ସତାନବେ ନଅ ଲକ୍ଷ ପାଞ୍ଚଶହ